ଅଷ୍ଟଚନ୍ଦ୍ର ଲେଙ୍କା ହ୍ୟାଲୋ ଶାଢ଼ୀ ସମ୍ବଲପୁରୀ ସାଢ଼ ଶାଢ଼ୀ ପାଞ୍ଚଟା ହାତ ତିଆରି କରୁଛ କମ ରେଟର କମ ରେଟରେ ଅଛି

ପାଞ୍ଚଶହ ଭିତରେ ଅଛି

ଆଉ କ'ଣ କ'ଣ ରଖୁଛ

ଡ୍ରେସ ପତର ରଖୁଛ କି ଡିଜାଇନର କ'ଣ କ'ଣ ଶାଢ଼ୀ ରଖୁଛ

ହଁ ଆପଣଙ୍କ ସବୁ କେଉଁ ଶାଢ଼ୀ ରେଟଟା ଅଧିକ ଅଛି ହଉ ମୁଁ କାଲିକି ଯାଉଛି ଦୋକାନ କେତେଟାକୁ ଫିଟୁଛି ମୁଁ ଦଶଟାରୁ ଯିବି ଆଜ୍ଞା ଆପଣ ମୋ ମା ମୋ ପାଖକୁ ପଠେଇ ପାରିବେ କି ହଁ ହଁ କେତେ ଟଙ୍କା ନେବେ

ହଉ ଏଥର ମୁଁ ରଖୁଛି